ହଁ ମୁଁ ମୋ ଚାରିପାଖରେ ଥିବା ପାଞ୍ଚଜଣଙ୍କ ନାମ କହିପାରିବି ଶ୍ରୀଯୁକ୍ତ ଦାମୋଦର ପୁହାଣ ଶ୍ରୀଯୁକ୍ତ ଜଗନ୍ନାଥ ରାଉତ ଶ୍ରୀମତୀ ସୁମତୀ ସାହୁ ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାନ୍ତି